ହଁ ହ୍ୟାଲୋ କିଏ କହୁଥିଲେ ହଁ ହଁ ଆମର ତ ବିଭିନ୍ନ ପ୍ରକାର ଚାଉଳ ଅଛି ଉଷୁନା ଚାଉଳ ଅଛି ଅରୁଆ ଚାଉଳ ଅଛି ପିମପିରି ବାସ ଚାଉଳ ଅଛି ଆଉ ଖିରି ଚାଉଳ ଅଛି କେଉଁ ଚାଉଳ ଆପଣଙ୍କର ଦରକାର ହେବ ଆମର ସବୁଠାରୁ କମ୍ ବୋଇଲେ ଯେଉଁ ସରକାରଙ୍କ ଚାଉଳ ସେଇଟା ପଚିଶ ଟଙ୍କାରେ ବିକ୍ରି ହେଉଛି ଆଉ ସବୁଠାରୁ ଭଲ ଚାଉଳ ଯଦି ଦେଖିବା ଆମର ରାଜସ୍ଥାନ ଚାଉଳ ଅଛି ଶହେ ଟଙ୍କା ପଡ଼ିଯିବ ସେଇଟା

ସେଇଟା ଆମେ ତ କହୁଛୁ ମଖ୍ମଲ୍ ମଖ୍ମଲ୍ ଚାଉଳ ସେଇଟା ଅଶୀ ଟଙ୍କା ଆସିଯିବ

ଗୋଟେ ଭଲ ପିମପିରି ବାସ ଚାଉଳ ଅଛି ସେଇଟା ତ ଭଲ ବାସ୍ନା ଛୋଟ ଛୋଟ ଚାଉଳ ଆଉ ବଡ଼ ଚାଉଳ ଭିତରେ ବାଲାଙ୍ଗୀର ଚାଉଳଟା ଅଛି ବାଲାଙ୍ଗୀର ବରଗଡ଼ ଚାଉଳଟା ସେଇଟା ବଡ଼ ବଡ଼ ଟିକିଏ ହେବ ଆସିଯିବ ଆପଣଙ୍କୁ ପଞ୍ଚାବନ ଟଙ୍କା

ହଉ ଟିକିଏ ଯଦି ଆସିକି ନେଇଯିବେ ଆଉ

କେତେବେଳେ ଆସିବେ ଆଚ୍ଛା ଆଉ ଦୁଇଦିନ ପରେ ଆସିବେ ତ ଆମର ତ ଅଛି ଚାଉଳ ଷ୍ଟକ୍ ନେଇଯିବେ ଆଉ ନା ଆମର ଅଛି ଫାଷ୍ଟ୍ ସୋକେସ୍ରେ ଆମ ଚାଉଳ ସବୁ ସାମ୍ପୁଲ୍ ଚାଉଳ ଅଛି ନା ଆସିବେ ଦେଖିବେ ସବୁ ଚାଉଳ ଯେଉଁଟା ମନ ମାନିବ ଆମେ ସେଇ ଅନୁସାରେ ବସ୍ତାରୁ କାଢ଼ିକି ଦେବୁ ଆଉ କ'ଣ ଆସନ୍ତୁ